ମୋର ତ ଓଡ଼ିଶାରେ ସବୁଠାରୁ ବଡ଼ କନ୍ସର୍ଟ ହଲ୍ ଗୁଡ଼ିକ ହେଲା ମହାରାଜା ସ୍ୱାଧୀନତା ତା'ପରେ ଆଉ ମଧ୍ୟ କେତେ ଗୁଡ଼ିକ ହଲ୍ ଅଛି ମହାରାଜା କିନ୍ତୁ ସବୁଠାରୁ ବହୁତ ଭଲ ପ୍ରଦର୍ଶନ କରି ଆସିଅଛି ତ ଏଠାରେ ଏହା ଭୁବନେଶ୍ୱର ବା ଓଡ଼ିଶାର ରାଜଧାନୀରେ ଅବସ୍ଥିତ ଏଠାରେ ଟିକେଟର ମୂଲ୍ୟ ଗୋଟେ ଫିଲ୍ମର ଗୋଟେ ଫିଲ୍ମ ଯାହାର ଗୋଟେ ଗୋଟେ ମୂଲ୍ୟ ବଢ଼ିଥିବ ଦୁଇଶହ କି ଅଢ଼େଇଶହ ଏମିତି ପଡ଼ିଯିବ ଆଉ ତା' ଆକାର ବି ବହୁତ ବଡ଼ ଏମିତି ଛୋଟ ନୁହଁ ବହୁତ ବଡ଼ ସବୁ ହଲ୍ ଭିତରେ ଓଡ଼ିଶା ସବୁ ହଲ୍ ଭିତରେ ମହାରାଜା ସବୁଠୁ ଭଲ ଆଇନକ୍ସ ବି ମଧ୍ୟ ଆଉ ଗୋଟେ ଅଛି ତା'ର ମଧ୍ୟ ଅଛି ଭିଡ଼ ତ ସବୁ ବହୁତ ବହୁତ ସମୟରେ ତା'ର ମାନେ ସବୁବେଳେ ଟିକେଟ୍ ଫୁଲ୍ ସରି ଯାଇଥାଏ ରୁମ୍ ଫୁଲ୍ ଥାଏ ଯେକୌଣସି ଫିଲ୍ମ ବା କୌଣସି ଲାଇଭ୍ କୌଣସି କାର୍ଯ୍ୟ ବେଳେ ତା'ର ସବୁବେଳେ ଫୁଲ୍ ଥାଏ ତ ଆପଣ ତାକୁ ଫୋନ୍ ଦ୍ୱାରା ତା' ଟିକେଟ୍ ବୁକ୍ କରିପାରିବେ କିମ୍ବା ସେଠିକି ଯାଇକି କରିପାରିବେ ସମସ୍ତପ୍ରକାର ତା'ର ମାନେ ଶୈଳୀ ଅଛି ଟିକେଟ୍ ବୁକିଙ୍ଗ୍ କରିବାପାଇଁ ଟିକେଟର ମୂଲ୍ୟ ତ କହିଦେଲି ଆପଣଙ୍କୁ